ହଁ ଭାଇ ତ୍ରିଲୋଚନ ଭାଇ କ'ଣ କରୁଛନ୍ତି ହଁ ଭାଇ ଆଉ କ'ଣ ଚାଲିଛି ଆଉ ଗାଁକୁ ଆସି ଆସୁ ନାହାନ୍ତି ଆମ ଷ୍ଟଲ୍ ଆଡ଼େ ଖାଇବା ପାଇଁ ଆଳୁ ପିଆଜି ବରା ସବୁ ବନା ହେଉଛି ବିକା ହେଉଛି ହଁ ଆଉ ଆମର ସକାଳୁ ହେଉଛି ପୁରି ଉପମା ଇଟିଲି ବରା ମାନେ ତରକାରୀ ହେଇ କିରି ଗୋଟେ ସଖାଳୁ ହେଉଛି ଆଉ ଉପରଓଳି କଟଲେଟ୍ ଆଳୁଚପ ବରା ସିଙ୍ଗଡ଼ା ଆଉ ଘୁଗୁନି ତା ସହିତ ଖାସ୍ତା ପକୋଡ଼ି ନିମିକି ସେଉ ଖାସ୍ତା ସେଉ ଆଉ ଆଉ ଏମିତି ପ୍ରକାର ସବୁ ବିଭିନ୍ନ ପ୍ରକାର ଭେରାଇଟି କରା ହେଉଛି ଆଉ ଲୋକଙ୍କ ଚାହିଦା ଦେଖିକିରି ଆଉ ହଁ ଆଜ୍ଞା ନାଇଁ ଆଜ୍ଞା କୁହନ୍ତୁନି ଏବେ ତ ବହୁତ କମ୍ ରେଟ୍ରେ ବିକା ହେଉଛି ବର୍ତ୍ତମାନ ଗୋଟେକୁ ଦୁଇ ଟଙ୍କା ସେ ଗୁଡାକ ବ ବଡ଼ ସାଇଜ୍ ହେଇଥିଲେ ତିନି ଟଙ୍କା ବିକା ହେଇପାରୁଛି ଆଉ ବ୍ୟବସାୟ ତ ବହୁତ ମାନ୍ଦା ହେଉଛି ହଁ ଆପଣ ସିଆଡ଼େ କେତେ କ'ଣ ରେଟ୍ ଅଛି କି ଆଜ୍ଞା ତା ମୋତେ ବି ଆପଣ ମୋତେ ବି ସେଇଠି ନେଇ ପାରିବେ କି ସେଇଠି ମୁଁ ନ ହେଲେ କରିଥାନ୍ତି ବ୍ୟବସାୟ ନହେଲେ ଯଦି ଆପଣ ଟିକେ ସାହାଯ୍ୟ କରିଥାନ୍ତେ ହଁ ହଁ ହଁ ହଁ ହଁ ହଁ ଆଜ୍ଞା କୁହନ୍ତୁନି ଏଇଠି ଯେଉଁ ବ୍ୟବସ୍ଥା ମାନେ ବହୁତ ଲୋକ ଖାଇ ଦେଇକି ପଳଉଛନ୍ତି ପଇସା ଦଉ ନାହାନ୍ତି କିଏ ପଇସା ଦେଉଛି କିଏ କମ୍ପଲେନ୍ କରୁଛି ବହୁତ ପ୍ରକାର କମ୍ପଲେନ୍ ଏଇଠି କ ମାନେ ଲୋକମାନେ କରୁଛନ୍ତି ଆପଣ ଖାଇବା ଭଲ ନାହିଁ ଆ ଯିଏ ପଇସା ଦଉଛି ସିଏ ମାନେ ଭଲ ସେ ଖାଇ ମାନେ ଦୁଇ ପଦ କହିକି ଯାଉଛନ୍ତି ହେରି କିଛି ଲୋକ ତ ଏମିତି ଅଛନ୍ତି କି ଖାଇ ଦେଇକି ପଳଉଛନ୍ତି ପଇସା ଦଉ ନାହାନ୍ତି ପଛରେ କହୁଛନ୍ତି କି ଖାଇବା ଟେଷ୍ଟ ହଉନି ଆମେ ପଇସା ଦବୁନି ବହୁତ ସମସ୍ୟା ରହୁଛି ମୁଁ ଭାବୁଥିଲି କି ସିଆଡ଼େ ଯାଇକିରି ଆପଣ ସିଆଡ଼େ ଯାଇକିରି ମାନେ ଦୁଇ ପଇସା ଭଲ ଇନ୍କମ୍ କରିପାରିବି ଆପଣ ସେଇଠି ଘର ଫର ସବୁ ସୁବିଧାରେ ମିଳିପାରିବ କି ମାନେ ଦୋକାନ ଫୋକାନ ମିଳିପାରିବ କି ଆଉ ତା ପାଖରୁ ଡାକି ତାହେଲେ ଆପଣ ଦେଖନ୍ତୁ ଆଉ ମୁଁ ଆମେ ଯିବା ହେରି ବର୍ତ୍ତମାନ ସେଠିକି ନହେଲେ ଯାଇକିରି ବିଜନେସ୍ ଷ୍ଟାର୍ଟ କରିବା ଏଇଠି ତ ଆଉ ହଉନି ଆପଣ ଦେଖନ୍ତୁ ସିଆଡ଼େ ପଳାଇବା ଆଉ ସେଇଠି ବିଜନେସ୍ ଗୋଟେ କରିବା ଆପଣ ଟିକେ ସାହାଯ୍ୟ କରିବେ ସେଠିକି ଗଲେ ଆଉ ହଉ ଆଜ୍ଞା ଠିକ୍ ହଉ ଆଜ୍ଞା ହଉ ଆଜ୍ଞା ରଖୁଛି